ହଁ ଆମେ ଧାନ ଚାଷ କରୁଛୁଁ ଆଗେ ଧାନ ଯେତେବେଲେ କରୁଥିଲୁ ହଲ ନଙ୍ଗଲ ଲାଗୁଥିଲା ସେତେ ହଲ୍ ବଲଦ୍ ଧରିକି ଯାଇକରି ଚାଷ କରୁୁଥିଲୁ ସେ ଚାଷରେ ଧାନ ବୁନିକରି ସେଟାକେ ବିହିଡ଼ା ବୁହୁଡ଼ି କରିକରି ମଜୁରି ନେଇକରି ତାହାକୁ ପଲ୍ହା ରୁଆ ରୁଇ କରିକରି ଚାଷୀରେ ଆଣୁଥୁନୁ ସେତେ ସେତେବେଲରେ ଔଷଧ ପତ୍ର କିଛି ଲାଗୁନାଇଥାଇ ଇହାଦେ ଆମେ ଟ୍ରାକ୍ଟର୍ ଆସ୍ବା ଦ୍ୱାରା ଟ୍ରାକ୍ଟର୍ରେ ଯୋଧ କରିକରି ଟ୍ରାକ୍ଟର୍ର ଧାନ ଚାଷ କରୁଚୁଁ ଆଉ ସେଥିରେ ଆମେ ଧାନ ବୁଣିିକରି ସେଥିରେ ବିହିଡ଼ା ବୁହୁଡ଼ି କରିକରି ସାର୍ ଫାର୍ ଦେଇକରି ଇହାଦେ ମେସିନ୍ ବି ଆସ୍ଲାନ ସେ ମିସିନ୍ରେ ଧାନ ଦାଉଚୁଁ ସେ ମେସିନ୍ ନିଜେ ମଡ଼ଉଚେ ନିଜେ ସବୁ ଧାନ ଦେଇଦଉଚେ ଆଗର୍ ଅପେକ୍ଷାରୁ ଏହାଦେକା ସେଥିରେ ବେଶି ଖର୍ଚ୍ଚା ନାଇ ହେବାର୍ ଆଗେ ଯେନ୍ତା ଖର୍ଚ୍ଚା ହଉଥିଲା ଇହାଦେ ସେତ୍କି ଖର୍ଚ୍ଚା ଟିକେ ନାଇଁ ହେବାର୍ ଆଉ ଧାନ ଦେଇସାଇଲା ପରେ ବୁଝ୍ଲ ସେ ଆଡ଼୍ବେଷ୍ଟର୍ରେ ଧାନ ଦେଇକରି ତାହାକେ ମଡ଼ା ମଡ଼ା କରି ଘର୍କେ ଆନ୍ସୁଁ